ମୋତେ ସିଲେଇ ମେସିନ୍ ଭଲଲାଗେ ଯାହାଦ୍ଵାରାକି ବିଭିନ୍ନ ପ୍ରକାର ଡିଜାଇନ୍ ବିଭିନ୍ନ ପ୍ରକାର କପଡ଼ା ବିଭିନ୍ନ କଲରର କପଡ଼ା ଏଇସବୁ କାଟିଛାଟିକିରି ସିଲେଇ କରିବାଟା ମୋତେ ବହୁତ ଆକର୍ଷଣ ଲାଗେ ଆଉ ଯେଉଁ ତୁଳାରୁ କପାବତୀ ତିଆରି ହୁଏ ବଳିତା ସେଇଟା ମଧ୍ୟ ଏତେ ପରିଶ୍ରମ କରୁଛନ୍ତି ସେ ପରିଶ୍ରମ ପରିଶ୍ରମ ଭଳିଆ ଲାଗେନାହିଁ ବସିଥିବେ କରୁଥିବେ ସେଇଟା ମଧ୍ୟ ମୋତେ ବହୁତ ଆକର୍ଷଣ ଲାଗେ